ଖରାଦିନ ଅପେକ୍ଷା ମୁଖ୍ୟତଃ ଶାଗ ଗଛ ବାଇଗଣ ଗଛ କୋବି ଗଛ ଏହା ସବୁ ମୁଖ୍ୟତଃ ହେବା ବହୁତ କଷ୍ଟକର ଯାହାକି ଯଦି ଖରାରେ ଅତ୍ୟଧିକ ଖରାରେ ପାଣି ନଦେଲେ ବହୁତ ପରିଣାମରେ କ୍ଷତି ବି ହୋଇପାରେ ଗଛର ଯାହା କି ଫଳ ଫଳରେ ପୋକ ବି ଲାଗିପାରନ୍ତି ପୁଣି ଗଛ ପତ୍ର ପୋଡ଼ି ଯାଇପାରେ ଏବଂ ବହୁତ ଅନ୍ୟାନ୍ୟ ବି ହୋଇପାରେ ତ ସେଥିପାଇଁକା ଗ୍ରୀଷ୍ମ ଦିନେ ବହୁତ କମ୍ ପରିବା ହୋଇଯାଇ ଯେପରିକି ଯଦି ବାଇଗଣ ଗଛ ମନେକର ନେଇଯାଆନ୍ତୁ ମନେକର ବାଇଗଣ ଗଛ ହେଉ ଯଦି ତାକୁ ନିୟମିତ ଭାବରେ ପାଣି ଆଉ ସାର ନ ଦିଆଗଲା ତାହାହେଲେ ସେ ଖରାରେ ଗ୍ରୀଷ୍ମ ଋତୁରେ ଖରା ମାଧ୍ୟମରେ ଅତ୍ୟଧିକ ଖରା ସକାଶୁ ଜଳି ବି ଯିବ ଏବଂ ଫଳ ବି ନଷ୍ଟ ହୋଇଯାଇପାରେ ଏବଂ କୋବି ବି ସେୟା ତ ଅତ୍ୟଧିକ ଶୀତ ରୁତୁରେ ଯଦି ସଠିକ୍ ଟାଇମ୍ରେ ସାର ପ୍ରୟୋଗ ନକରାଗଲା ତ ସେ ପୋକ ଲାଗି ବି ପାରେ ଏବଂ ଖରାପ ବି ହୋଇପାରେ ଗ୍ରୀଷ୍ମ ଋତୁରେ ତ ପ୍ରାୟ କୋବି କାକୁଡ଼ି କାକୁଡ଼ି ମଧ୍ୟ ବି ହେଉଛି ଗ୍ରୀଷ୍ମ ଋତୁରେ ଯାହାକି ଖରା ଋତୁରେ ହେବା ବହୁତ କଷ୍ଟକର ଖରା ଋତୁରେ ଗ୍ରୀଷ୍ମ ଋତୁରେ କାକୁଡ଼ି ଯଦି ହେବ କାକୁଡ଼ି ବହୁତ କ୍ଷତି ବି ହୋଇପାରେ ଯେପରିକି ନିୟମିତ ପାଣି ବି ଦେଇ ପାରୁନାହାନ୍ତି ଯେପରିକି ନିୟମିତ ପାଣି ବି ଦେଇ ପାରୁନାହାନ୍ତି ଏବଂ ଶୀତ ଦିନେ ଯେଉଁ ପରିବା ହେଉଛି ଯେପରିକି କାକୁଡ଼ି ସେଥିରେ ବହୁତ ଭଲ ବି ହେଉଛି କିମ୍ବା ଯଦି ଉଚିତ୍ ଟାଇମ୍ରେ ସାର ଏବଂ କୀଟନାଶକ ନଦିଆଯାଉଛି ତାହାହେଲେ ସେ ବି ନଷ୍ଟ ହୋଇଯାଉଛି ତ ଏହିଭଳି ଅତ୍ୟଧିକ ଶୀତ ହେଉ କିମ୍ବା ଅତ୍ୟଧିକ ଗ୍ରୀଷ୍ମ ହେଉ ସବୁଥିରେ ପରିବାରେ ଟିକେ ଉଚ୍ଚ ନିଚ୍ଚ ଚଳୁଛି ତ ସେଥିପାଇଁକା ତ ଗ୍ରୀଷ୍ମ ରୁତୁରେ ଟିକେ କଷ୍ଟ ହୁଏ ଖାସ୍ କରି କି ଥଣ୍ଡା ଜିଷ ଜିନିଷ ହେବାରେ ହଁ କିନ୍ତୁ ତରଭୁଜ ବହୁତ ଭଲ ହୁଏ ଗ୍ରୀଷ୍ମ ଋତୁରେ ଏବଂ ଶୀତ ଋତୁରେ ତ ବିଭିନ୍ନ ପରିବା ତ ଭଲ ହିଁ ହୁଏ କିନ୍ତୁ ଜଳବାୟୁ ସକାଶୁ ତ କିନ୍ତୁ ଗ୍ରୀଷ୍ମ ରୁତୁରେ ବାଇଗଣ ଚାଷଟା ଏବଂ କାକୁଡ଼ି ଚାଷ ବି ବହୁତ ହୁଏ ଗ୍ରୀଷ୍ମ ରୁତୁରେ ବହୁତ ପରିଣାମରେ ନଷ୍ଟ ହୋଇଯାଏ ପ୍ରାୟ କିଛି ତ ସେଥିପାଇଁ କି ଗ୍ରୀଷ୍ମ ରୁତୁରେ ପ୍ରାୟ କମ୍ ଚାଷ ହୁଏ ଆଉ ଗ୍ରୀଷ୍ମ ରୁତୁରେ ଧାନ ଚାଷ ବି ବହୁତ ଭଲ ହୁଏ ଶୀତ ଦିନେ ବି ଭଲ ହୁଏ ତ ସବୁ ଏକା କଥା ସେ ତ ଶୀତ ଦିନ ହେଉ କି ଗ୍ରୀଷ୍ମ ଦିନ ସବୁଥିରେ ଉଚିତ୍ ପରିମାଣରେ ଧ୍ୟାନ ଦେବା ଦରକାର ସବୁ ଗଛ ହେଉ ସବୁ ପରିବା ହେଉ ଏବଂ ଧ୍ୟାନ ଦେଇକି ରାସାୟ ସାର ଏବଂ ରାସାୟନିକ ପଦ୍ଧତି ୟୁଜ୍ କଲେ ବ୍ୟବହାର କଲେ ତ ହୋଇଯିବ ଆରାମସେ